ଭାରତ ସରକାର ବିଗତ ଦଶ ବର୍ଷ ଭିତରେ ବହୁତ କିଛି ଜବ୍ ବା ବହୁତ କିଛି ଚାକିରୀ ମଧ୍ୟ ଯୋଗାଯୋଗ କରିଛି ଯୋଉଥିରେ କି ପ୍ରଥମ ଥର ପାଇଁ ଆସିଛି ଆମର ଟିଚର୍ ବା ମାଷ୍ଟର୍ ସେଥିରେ ବହୁତ ପିଲାମାନେ ବହୁତ ୟୁଥ୍ ବହୁତ ଯୁବପିଢ଼ି ତ ବହୁତ ଚାକିରି କରି ବହୁତ ଇନକମ୍ର ସୁବିଧା ପାଇଛନ୍ତି ଏବଂ ଦ୍ୱିତୀୟରେ ଗଲା ଆମର ଓଡ଼ିଶା ମିଶନ୍ ଲାଇଭଲିହୁଡ଼୍ ଯେଉଁଥିରେ କି ମହିଳାମାନଙ୍କର ଇନକମ୍ ସର୍ଚ୍ଚ ବା ବଞ୍ଚିବାର କିଛି ଅଧିକାର ମିଳୁଛି ସେଥିରେ ବହୁତ କିଛି ମହିଳାମାନେ ବେକାର ରହୁନାହାଁନ୍ତି ଯାହାଦ୍ୱାରା କି ପ୍ରତି ଘରେ ଘରେ ସମସ୍ତଙ୍କର ଇନକମ୍ ସୋର୍ସ୍ ଟା ଆସିଛି ଏବଂ ବହୁତ କିଛି ଓଡ଼ିଶା ମିଶନ୍ ଲାଇଭଲିହୁଡ଼୍ ବା ଓଡ଼ିଶା ପୋଲିସ୍ ମଧ୍ୟ ହୋଇଛନ୍ତି ଯୋଉଥିରେ କି ତିନି ଶହ ଚାରି ଶହ ଖଣ୍ଡେ ପୋଷ୍ଟ୍ ବାହାରି ଥିଲା ସେଥିରେ ବହୁତ ମଧ୍ୟ ଆଜି ସେ ଚାକିରିରେ ପୋଷ୍ଟ୍ ପାଇଛନ୍ତି ଏବଂ ରେଲୱେରେ ମଧ୍ୟ ବହୁତ କିଛି ପୋଷ୍ଟ୍ ବାହାରି ଥିଲା ଯେଉଁଥିରେ କି ରେଲୱେ ପୋଷ୍ଟ୍ ରେ ଆମେ ମିଶିକି ବହୁତ କିଛି କରିପାରିଛୁ ଏବଂ ଆଜିକା ଡେଟ୍ରେ ଦେଖିବାକୁ ଗଲେ ବହୁତ କିଛି ଇଣ୍ଟରନେଟ୍ର ସୁବିଧା ମଧ୍ୟ ମିଳୁଛି ଯେଉଁଥିରେ କି କି ୟ୍ୟୁ ଟ୍ୟୁବ୍ ହେଉ ବା ଇନଷ୍ଟାଗ୍ରାମ୍ ବା ଫେସବୁକ୍ରେ ବହୁତ କିଛି ବ୍ଲଗ୍ ବନାଉଛନ୍ତି କମେଡ଼ି ଭିଡ଼ିଓ ବନାଉଛନ୍ତି ଏବଂ ନିଜର ଲାଇଫ୍ ଷ୍ଟାଇଲ୍ ଦେଖାଉଛନ୍ତି ଯୋଉଁଥିରେ କି ଇନକମ୍ ସର୍ଚ୍ଚର ବହୁତ କିଛି ସୁବିଧା ମିଳୁଛି ତେଣୁ କରି ଆଉ କିଛି ବହୁତ କିଛି ଅଛି ଯେଉଁଥିରେ କି ଆମେ ସର୍ଟ୍ ମୁଭି ମଧ୍ୟ କରିପାରୁଛୁ ଏବଂ ସର୍ଟ୍ ଭିଡ଼ିଓ ବନେଇ ପାରୁଛୁ ଏବଂ କମେଡ଼ି ମ୍ୟୁଜିକ୍ ଡ୍ୟାନ୍ସ୍ ବହୁତ କିଛି ଭିଡ଼ିଓ ବନେଇକି ଆମେ ଆଗକୁ ଯାଇପାରୁଛୁ ବିଗତ ଦଶ ବର୍ଷ ଭିତରେ ଏଇ ସବୁ ଉପକାରିତା ହୋଇପାରିଛି